ହଁ ହ୍ୟାଲୋ ମାନା କହୁଛ

ହଉ ଯିବା ଆଉ ଦେଖା ହେଇନି ଏତେ ଦିନ ହେଲାଣି ଏଇଥର ଟିକେ ଦେଖା ହେଇ ଯିବି ଆଉ

ନାଇଁ ସନ୍ଧ୍ୟା ପ୍ରୋଗ୍ରାମ୍ କହୁଛ ତ ତା'ହେଲେ ମୁଁ ଗୋଟେ ସାଙ୍ଗ ଦେଖି କାହାକୁ ଗୋଟେ ନେଇଯିବି ଏକା କେମିତି ଯିବି ଫେରିବି ନା ଫେରିଲା ବେଳକୁ ରାତି ହେଇଯିବ

ହଁ ମୁଁ ନେଇଯିବି ଜଣକୁ କାହାକୁ ସାଙ୍ଗରେ ଆଉ ହଁ ଭଲ ଗାଡ଼ି ଧରିକି ହଁ ତୁମେ ଗାଡ଼ି ନେଇକି ପଳାଇ ଆସ ଆମେ ସାଙ୍ଗ ହେଇକି ଯିବା ଆଉ ପୁଣି ଆସିଲା ବେଳକୁ ପୁଣି ମୋତେ ଛାଡ଼ିକିରି ପୁଣି ପଳାଇବ ଆଉ ତା'ହେଲେ ଆମେ ସକାଳୁ ଜଲ୍ଦି ପଳାଇବା ଯାଇକି ଆଗ ସବୁ ବୁଲାବୁଲି କରି ମନ୍ଦିର ବୁଲାବୁଲି କରି ଦେଇକି ତା'ପରେ ଆସିକି ବୁଲିବା ଆଉ

ହଁ ହଁ ପୋଗ୍ରାମ୍ ଦେଖିକି ଫେରିବା ଆଉ ଆଛା ହଁ ମୁଁ କହିବି ଘରେ ଆଉ ଲେଟରେ ଫେରିବୁ ବୋଲି ଆଉ ତ ଆପଣ ତ ମୋତେ ନେବେ ପୁଣି ସେଇଠି ମୋତେ ଓହ୍ଲାଇ ଦେବେ ଆଉ ହେଲା ଛାଡ଼ି ଦେଇକି ଯିବ ଆଉ

ଦେଖା ହେବ ତ ଯାହା କେତେଦିନି ହେଲା ଦେଖା ହେଇନି ନା ହଁ ହଁ ହଁ ହଁ ଏବେ ବି ମୁଁ କଥା ହେଇକି ଜଣାଇ ଦେବି ହେଲା କାହାକୁ ନେଇକି ଯିବି ବୋଲି ଆଉ ହେଲା ହଁ ହଁ ହଁ ହଁ ହଁ